ହଁ ଆମେ ଅଗ୍ନି ଚୁଲା ବା ଚୁଲିରେ ଆମେ ରୋଷେଇ କରିଛୁ ଏହା ନିଶ୍ଚିନ୍ତ ଭାବରେ ଗ୍ୟାସ ହେଉ ଇଣ୍ଡକ୍ସନ ଠାରୁ ଭିନ୍ନ ଅଟେ କାରଣ ଏଥିରେ ଜାଳେଣିର ଆବଶ୍ୟକ ରହିଥାଏ ଏବଂ ବିଶେଷ କରିି ଏଥିରେ ଖାଦ୍ୟପଦାର୍ଥ ତ ରନ୍ଧା ହେଲେ ବହୁତ ଭଲ ସ୍ୱାଦ ଆସିଥାଏ ତେଣୁ ଆମେ ଗାଁ ଗାଉଁଲିରେ ଏହାକୁ ବେଶି ପ୍ରିଫର କରିଥାଉ କି ଆମେ ଚୁଲାରେ ହିଁ ଖାଦ୍ୟ ବନେଇଥାଉ ତେଣୁ ଇଣ୍ଡକ୍ସନ ଗ୍ୟାସର ଯୋଉ ସୁବିଧା ରହିଥାଏ ଏଥିରେ ନ ରହିପାରେ କିନ୍ତୁ ଏହାର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ସମସ୍ତଙ୍କ ସାଧାରଣ ଜୀବନରେ ଗ୍ୟାସ ଆଉ ଇଣ୍ଡକ୍ସନକୁୁ ସୁବିଧାଜନକ ସହରରେ ସେମାନେ ବ୍ୟବହାର କରୁଥାନ୍ତି କିନ୍ତୁ ଚୁଲିଟା ଆମେ ଗାଁରେ ହିଁ ବ୍ୟବହାର କରିଥାଉ ବିଶେଷ କରି ଆଉ ଜାଳେଣି ଦ୍ୱାରା ଖାଦ୍ୟ ବନା ହୋଇଥାଏ ଏହାର ବହୁତ ଅଲଗା ସ୍ୱାଦ ରହିଥାଏ ଗ୍ୟାସ୍ ଇଣ୍ଡକ୍ସନରେ ବନିଥିବା ଖାଦ୍ୟ ଠାରୁ ତେଣୁ ଗ୍ୟାସ ଚୁଲିରେ ଆଗ କାଳରୁ ବି ମଧ୍ୟ ଏହା ବନା ହୋଇ ଆସିଛି ଖାଦ୍ୟ ତେଣୁ ଏବେ ପର୍ଯ୍ୟନ୍ତ ବି ରହିଛି ହେଲେ ବହୁତ କମ୍ ହୋଇଗଲାଣି ଧୀରେ ଧୀରେ କିଏ ଚୁଲିରେ ଖାଇବା କିଏ ବନଉଛନ୍ତି